ହ୍ୟାଲୋ ଅଟୋ ଡ୍ରାଇଭର ଭାଇ ଆମର ଯେଉଁ ଫିରିଙ୍ଗିଆ ଯିବାର ଥିଲା ଆମେ ତ ଆପଣଙ୍କୁ ଅଧ ଘଣ୍ଟା ପଇଁଚାଳିଶ ମିନିଟ ଅପେକ୍ଷା କଲୁଣି ଆପଣ ତ ଏପର୍ଯ୍ୟନ୍ତ ଆସିଲେନି ଆମେ ଆପଣ ଆଉ ଆସନ୍ତୁନି ଆମେ ଏବେ ଅନ୍ୟ କିଛି ସୁବିଧା କରିକି ଏଠୁ ଚାଲିଯିବୁ